ସତର ଜୁଲାଇ ଦୁଇ ହଜାର ବାର ଚଉଦ ଅଗଷ୍ଟ ଦୁଇହଜାର ସାତ ପନ୍ଦର ମେ' ଦୁଇହଜାର ପାଞ୍ଚ ଚବିଶ ଏପ୍ରିଲ ଉଣେଇଶ ଶହ ଅନେଶତ ନଅ ସେପ୍ଟେମ୍ବର ଉଣେଇଶ ଶହ ଅଠାଅସି